ଡ଼େଙ୍ଗୁ ଓ ମ୍ୟାଲେରିଆ ଭଳି ମହା ମଶାବାହିତ ରୋଗକୁ ରୋକିବା ପାଇଁ ହେଲେ ଆମେ ଆମ ଘରକୁ ପ୍ରଥମେ ସଫା ରଖିବା ପଡ଼ିବ ଖାଲି ଘରକୁ ସଫା ରଖିଲେ ହେବ ନାଇଁ ଆମ ଚାରିପାଖ ଦାଣ୍ଡ ଦୁଆର ଗ୍ରାମ ଏବଂ ଆମ ପାଖାପାଖି ଗାଁକୁ ମଧ୍ୟ ସଫା ରଖିବାକୁ ପଡ଼ିବ ମ୍ୟାଲେରିଆ ହୋଇଥାଏ କାରଣ ଏକ ବେକ୍ଟେରିଆ ତା'ର ନାମ ହେଉଛି ପ୍ଲାଜମଡ଼ିୟମ୍ ଆମ ସେ ଆମ ଚାରିପାଖ ଅଳିଆ ଥିବାରୁ ସେହି ପ୍ଲାଜମଡ଼ିୟମ୍ ବେକ୍ଟେରିଆଗୁଡ଼ାକ ଆସିଥାନ୍ତି ଏବଂ ମ୍ୟାଲେରିଆ ହେଇଥାଏ ତେଣୁ ଆମେ ସଦାସର୍ବାଦା ଆମ ଘରଦ୍ୱାରକୁ ସଫା ରଖିବା ଉଚିତ୍ ଆମ ପାଣିକୁ ଆମେ ପ୍ଲେଟ୍ ପକାଇ ଭଲ ଭାବରେ ରଖିବା ଉଚିତ୍ ତାହାହେଲେ ପାଣିରେ କୌଣସି ବ୍ୟାକ୍ଟେରିଆ ପଶିବେ ନାହିଁ ଏବଂ ଆମେ ପିଇଲେ ମଧ୍ୟ ଆମର କିଛି କ୍ଷତି ହେବ ନାହିଁ ଆମେ ଶୋଇବା ସମୟରେ ନିୟମିତ ମଶାରୀ ଟାଙ୍ଗି ଶୋଇବା ଉଚିତ୍ ମଶାରୀ ଟାଙ୍ଗି ଶୋଇଲେ ମଶାମାନେ ମଶାରୀ ଭିତରକୁ ପଶି ପାରନ୍ତି ନାହିଁ ତେଣୁ ଆମେ ଆମ ନିଜର ଯତ୍ନ ଦେବା ସହିତ ଆମ ଘରର ଆମ ଚାରିପାଖର ଆମର ପଡ଼ିଶାର ଏବଂ ଆମ ଗାଁର ଏବଂ ଆମ ଦେଶର ବି ସଫା ରଖିବା ଉଚିତ୍ ତାହେଲେ ଆମ ଦେଶବାସୀ ସୁରକ୍ଷିତ ଥିରେ ଆମକୁ କୌଣସି ଡ଼େଙ୍ଗୁ ଜର ବା ମ୍ୟାଲେରିଆ ଜ ଭଳି ମଶାବାହିତ ରୋଗକୁ ରୋକିପାରିବା